ମୁଁ ସ୍ଵଚ୍ଛ ଭାରତ ଅଭିଯାନ ବିଷୟରେ କିଛି ଜାଣିଛି ଯାହା ଫଳରେ ମୁଁ ବାହାରେ ଯାଇଥିବା ଅବସ୍ଥାରେ ଯାଇଥିଲାବେଳେ ଦେଖିଛି ଯେ ବାହାରେ ମୁନ୍ସିପାଲ୍ଟି ଡିପାର୍ଟମେଣ୍ଟର ଲୋକମାନେ ମିଶି ରାସ୍ତା ଘାଟ ସଫା ସୁତୁରା କରୁଥାନ୍ତି ମୁ ଗାଁକୁ ଆସି ମହିଳାମାନଙ୍କୁ ଏକଜୁଟ କରି ଆମ ଗାଁ ପରିଷ୍କାର କରିବା ପାଇଁ ଗୋଟିଏ ବାର୍ତ୍ତା ଦେଲି ସେମାନଙ୍କୁ ବତେଇଲି ଯେ ଗାଁ ଦାଣ୍ଡ ପରିଷ୍କାର କରିବା ଏହା ହିଁ ହେଉଛି ସ୍ଵଚ୍ଛ ଭାରତ ବିଷୟରେ ପ୍ରଭାବିତ କଲି ଆମ ଗାଁରେ ଆପଣ କେଉଁ ସ୍ଵଚ୍ଛ ଅଭିଯାନରେ ଭାଗ ନେଇଛନ୍ତି ହଁ ମୁଁ ସ୍ଵଚ୍ଛ ଅଭିଯାନରେ ଭାଗ ନେଇଛି ଯାହା ଫଳରେ ଆମ ସ୍ତ୍ରୀ ଲୋକମାନେ ମିଶି ଆମର ମୁଖ୍ୟ ରାସ୍ତା ଟିକୁ ସଫା ସୁତରା କରିଛି ଆଉ ଆମ ଘରେ ରକ୍ଷଣ ବେକ୍ଷଣ କରିବା ପାଇଁ ବହୁତ ରକ୍ଷଣ ବେକ୍ଷଣ କରିବା କାମଟି ବହୁତ ଦରକାର ଆମ ଘର ଆମ ଘରଟି ବହୁତ ପରିଷ୍କାର ଅଟେ ଆଉ ଦୁଇଜଣ ଲୋକ ହେଲେ ମୁଁ ଘରଟି କୁ ପରିଷ୍କାର ପରିଛନ୍ନତା କରିପାରିବି